ହାଲୋ ମୁଁ ସୁଜାତା ଢ଼ାଲି କହୁଥିଲି ବାଲିମେଲାଠୁ ମୁଁ ଆପଣଙ୍କ କମ୍ପାନୀରୁ ଗୋଟେ ହ୍ୟାଣ୍ଡ ବ୍ୟାଗ୍ କିଣିଥିଲି ଆଉ ବହୁତ କମ୍ ରେଟ୍ରେ ପାଇଥିଲି ହେଲେ ମୁଁ ପ୍ରଥମେ ଭାବିଥିଲି ଯେ ଏତେ କମ୍ ରେଟ୍ରେ ଦେଉଛନ୍ତି ହେଲେ ସେ ବାଇକ୍ଟା ଭଲ ନଥିବ ସେଥିପାଇଁ ମୁଁ କିଣିବାକୁ ଟିକେ ଡ଼ରୁଥିଲି ତ କିଣିବା ପରେ ବୁଝିଲି ଯେ ନା ବାଇକ୍ଟା କମ୍ ରେଟ୍ ହେଲେ ବି ବହୁତ ଭଲ ଅଛି ମୋତେ ବହୁତ ଭଲ ଲାଗିଲା ଆଉ ଆମ ଘରଲୋକକୁ ବି ବହୁତ ଭଲ ଲାଗିଲା ତ ମୁଁ ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛି ଯେ ଏତେ କମ୍ ରେଟ୍ରେ ଏତେ ଭଲ ଗୋଟେ ବାଇକ୍ ଦେବା ପାଇଁ ଆଉ ସେ ବାଇକ୍ଟା ମାନେ ଏତେ କମ୍ ରେଟ୍ରେ ଏତେ ଭଲ ଆସିଛି ମୁଁ ଭାବିନଥିଲି ଯେ ସେ ବାଇକ୍ଟା ଏତେ କମ୍ ରେଟ୍ରେ ଏତେ ଭଲ ଆସିବ ବୋଲି ଆଉ ମୋ ଘରଲୋକ ବି କିଏ ଭାବି ପାରୁନଥିଲେ ମୁଁ ପ୍ରଥମେ ଯେତେବେଲେ କହିଥିଲି ଯେ ଏତେ କମ୍ ରେଟ୍ରେ ଗୋଟେ ଭଲ ବାଇକ୍ ମିଲୁଛିି ହେଲେ ଆମ ଘରଲୋକ କିଏ ବିଶ୍ୱାସ କରୁନଥିଲେ ତାପରେ ଯେତେବେଲେ କିଣିକି ଆଣିଲି ମୁଁ ହେଲେ ତାଙ୍କେ ଦେଖିଲେ ତାପରେ କହିଲେ ନା ବାଇକ୍ କମ୍ ରେଟ୍ ହେଲେ ବି ବହୁତ ଭଲ ଅଛି ତ ଆପଣଙ୍କୁ ଆଉ ଥରେ ଗୋଟେ ଧନ୍ୟବାଦ ଦେବା ପାଇଁ ଚାହୁଁଛି ଯେ ଏତେ କମ୍ ରେଟ୍ରେ ମୋତେ ଏତେ ଭଲ ଗୋଟେ ବାଇକ୍ ଦେବା ପାଇଁ